ହେଲୋ ଆଲୋକ ଏଜେନ୍ସିକେ ଲାଗ୍ଲା କାଏଁ ଆଜ୍ଞା ନମସ୍କାର୍ ମୁଇଁ ଦହ୍ୟଆରୁ ବର୍ଷା କାହୁଚେଁ ମୋର୍ ପନ୍ଦ୍ର ତାରିଖ୍ ଦିନ ଗାଡି ଦର୍କାର୍ ଅଛେ ଯେନ୍ଟାକି ମୁଇଁ ଭୁବ୍ନେଶ୍ଵର୍ ଯିମି ଯଦି ହଁ ବୋଲ୍ବେ ମୁଇଁ ରିଜର୍ଭେସନ୍ କରବି ଆର୍ ସେ ଜାଗାରେ ପହଞ୍ଚିସାଇଲା ପରେ ମୁଇଁ ଆପଣଙ୍କର୍ ପଏସା ଦେମି ଏବେ ଆପଣଙ୍କୁ ପଏସା ଦେଇ ନାଇଁ ପାରେ ଆପଣଙ୍କର୍ ଡ୍ରାଇଭର୍ ଆପଣ ନିଜେ ତ ଦେଖୁନ୍ ସେ ସମୟରେ ମର୍ନେ ଖୁଚୁରା ପଏସା ନାଇଁଥିବା ଆପଣ ଯେନ୍ତାକିନା ହେଲେ ଖୁଚୁରା ପଏସା ଧରିଥିବେ ରହେଲି ଆଜ୍ଞା ପନ୍ଦ୍ର ତାରିଖ୍ ସକାଲୁ ସକାଲୁ ଗାଡି ପଠେଇବେ